ଘରେ ରୋଷେଇ କରିଲା ବେଳେ ଆଗେ ମସଲା ଚିକେନ୍ ଫେଷ୍ଟ୍ ଆଦା ଲସୁନ୍ ଫେଷ୍ଟ୍ ପକାଉ ତା'ପରେ ଚିକେନ୍ ପକାଉ ରୋଷେଇ କରି ସରିଲା ପରେ ଚିକେନ୍ ସିଝିଲା ପରେ ଧାନିଆ ପତର୍ ପକାଉ

ଧନିଆ ପତର୍ ହେଉଛି ଗୋଟେ ସୁନ୍ଦର ସୁନ୍ଦର ପତ୍ର ତା'ର ବାସ୍ନା ଭଲ

ଆମ ଘର ପାଖରେ ବଗିଚା ଅଛି ଆମର ସେ ବଗିଚାରେ ବାଲିରେ ବାଲି ମାଟିରେ ଧନିଆ ପତ୍ର ଆମେ ଲଗାଇଛୁ ବାସ୍ନା ସୁନ୍ଦର ବାସ୍ନାର

ସେ ଧାନିଆ ପତ୍ର ଭଲ ବାସ୍ନା ଦେବ ଓ ରୋଷେଇ କରିଲା ବେଳେ ପୁଦିନା ପତ୍ର ବି ଲଗାଉ ଓ ଭୃସଙ୍ଗ ପତ୍ର ବି ଲଗାଉ ଓ ଏଗୁଡ଼ିକ ବି ଭଲ ଲାଗେ ରୋଷେଇ କରିଲାବେଳେ ବି ଓ ଏଗୁଡ଼ିକ ରୋଷେଇ କରିଲା ସରିଲେ ଖାଇବାକୁ ଭଲ ଲାଗେ